ପଶୁ ପକ୍ଷୀମାନେ ଆମ ଫସଲକୁ ନଷ୍ଟ କରି ଦେଉଛନ୍ତି ଯେପରି ଗାଈଗୋରୁ ଝିଣ୍ଟିକା ଟିଆ ଏଇମାନେ ନଷ୍ଟ କରୁଛନ୍ତି ପକ୍ଷୀମାନଙ୍କଠାରୁ ଫସଲକୁ ରକ୍ଷା କରିବା ପାଇଁ ଆମେ ବିଲରେ ପାଳଭୂତ କରିଥାଉ ଗାଈଗୋରୁଙ୍କ ଠାରୁ ରକ୍ଷା କରିବା ପାଇଁ ବାଡ଼ ବୁଜି ଥାଉ ଏବେ ସରକାରଙ୍କ ଦ୍ଵାରା ସୋଲାର ସିଷ୍ଟମ୍ରେ ବାଡ଼ ଦିଆଯାଉଛି ଯାହାଦ୍ୱାରା ଗାଈଗୋରୁ ଫସଲ ନଷ୍ଟ କରିପାରିବେ ନାହିଁ